ହ୍ୟାଲୋ ଆପଣ କ୍ୟାବ୍ ବୁକ୍ ସେଣ୍ଟର୍ରୁ କହୁଥିଲେ ଆଜ୍ଞା ସାର୍ ମୁଁ ସରସ୍ଵତୀ କହୁଥିଲି ଆକ୍ଚୁଆଲି ସାର୍ ଆମର ଟିକେ ଗୋଟେ କ୍ୟାବ୍ ଦରକାର ଆଜ୍ଞା ମୁଁ ମୁଁ ମୋ ସାଙ୍ଗ ମୋ ଫ୍ୟାମିଲିର କିଛି ଜଣ ଆମେ ଟିକେ ବୁଲିବାକୁ ଯାଇଥାନ୍ତୁ ଟ୍ରିପ୍ରେ ଫ୍ୟାମିଲି ଟ୍ରିପ୍ରେ ତ ଗୋଟେ କ୍ୟାବ୍ ଦରକାର ଥିଲା ଆଜ୍ଞା ଆଜ୍ଞା ଆମେ ଟିକେ ମାନେ ଫ୍ୟାମିଲି ଟ୍ରିପ୍ରେ ଯାଇଥାନ୍ତୁ ଜଗତସିଂହପୁରରୁ ପୁରୀ ଯାଇଥାନ୍ତୁ କୋଣାର୍କ ଚନ୍ଦ୍ରଭାଗା ଏମିତି ବୁଲିଥାନ୍ତୁ ଆମ ଘର ଲୋକ ଜଣେ ଯିଏ ଚଲାଇବେ ବାସ ଆପଣଙ୍କର କ୍ୟାବ୍ଟେ ଦରକାର ଆଜ୍ଞା ଆଜ୍ଞା ଆମ ନିଜ ଲୋକ ଚଲାଇବେ ଆପଣଙ୍କର ଗୋଟେ କ୍ୟାବ୍ ଆଭେଲେବଲ୍ ହବ କି ହଁ ଆଜ୍ଞା ସାର୍ ପୁରୀ କୋଣାର୍କ ଏମିତି ବୁଲିବାକୁ ଯିବୁ ଆଜ୍ଞା ଦୁଇ ଦିନ ପାଇଁକା ଗୋଟେ କ୍ୟାବ୍ ଦରକାର ଆଜ୍ଞା ହଁ ସାର୍ ତା'ହେଲେ କ୍ୟାବ୍ ବୁକ୍ ହେଲା ତ ଆଜ୍ଞା କିଲୋମିଟର ପିଛା ଭଡ଼ା କେତେ ସାର୍ ଆମେ ଆପଣଙ୍କ ଲୋକାଲ୍ ଲୋକ ଆପଣ ଟିକେ ଡିସକାଉଣ୍ଟ ଦେଖିବେନି